ମନୋରଞ୍ଜନ ଶିଳ୍ପ ଆଗ ଅପେକ୍ଷା ବହୁତ ଉନ୍ନତି କରିଛି ଆଗେ ଯେଉଁ କଳା ଧଳା ଟି ଭି ଥିଲା କିନ୍ତୁ ଏବେ ଯେଉଁ ରଙ୍ଗୀନ ଟି ଭି ଆସିଛି ଫଳରେ ଚଳଚିତ୍ର ଓ ସଂଗୀତ ଅଧିକ ସୁମଧୁର ଲାଗୁଛି ସମସ୍ତ ପାଣିପାଗ ଓ ଦେଶ ବିଦେଶର ଖବର ଦେଖିବାକୁ ବହୁତ ମଜା ବି ଲାଗୁଛି ଲୋକେ ଟି ଭି ସହିତ ମୋବାଇଲ୍ କମ୍ପୁଟର୍ ଓ ସିନେମା ହଲ୍ରେ ମନୋରଞ୍ଜନ କରିବା ପାଇଁ ଯାଆନ୍ତି ଆମ ଭାରତବର୍ଷର ଲୋକମାନେ ମୁଖ୍ୟତଃ ଖେଳ ଚ୍ୟାନେଲ୍ ଓ ଭକ୍ତି ଚ୍ୟାନେଲ୍ ଦେଖିବାକୁ ବହୁତ ପସନ୍ଦ କରନ୍ତି ଏହା ବ୍ୟତୀତ ଛୋଟ ପିଲାମାନେ କାର୍ଟୁନ୍ ଦେଖିବାକୁ ପସନ୍ଦ କରନ୍ତି